ମୁଁ ସାଧାରଣତଃ ପାଠ ପଢ଼ିବାକୁ ବିଶେଷ ବା ଅତି ଭଲପାଏ ମୁଁ ପାଠ ପଢ଼ିବାକୁ ଅତି ଭଲ ପାଏ ଏଥିପାଇଁ ମୁଁ ସାତରୁ ଆଠ ଘଣ୍ଟା ବା ଦିନକେ ବାର ଘଣ୍ଟା ପର୍ଯ୍ୟନ୍ତ ମୁଁ ପାଠ ପଢ଼ାଇ ଥାଏ ବିନା ବିରତିରେ ମୁଁ ବାର ଘଣ୍ଟାରୁ ବାର ଘଣ୍ଟା ପର୍ଯ୍ୟନ୍ତ ପାଠ ପଢ଼ିଥାଏ ମଝିରେ କିଛି ସମୟ ବ୍ରେକ୍ ନେଇଥାଏ ଅଧା ଘଣ୍ଟା ଦୁଇ ଘଣ୍ଟା ପର୍ଯ୍ୟନ୍ତ ବ୍ରେକ୍ ନେଇଥାଏ ମୋର ଲକ୍ଷ୍ୟ ହେଉଛି ପାଠ ପଢ଼ି ବଡ଼ ମଣିଷ ହେବା ବା ବା ମୁଁ ଇଣ୍ଡିଆ ବା ମୁଁ ଇଣ୍ଡିଆନ୍ ଆର୍ମି ସୈନିକ ହେବା ପାଇଁ ମୁଁ ପସନ୍ଦ କରିଥାଏ ମୁଁ ଦିନକେ ବାର ଘଣ୍ଟା ପର୍ଯ୍ୟନ୍ତ ପାଠ ପଢ଼ାଇ ପାରେ ମୋର ଲକ୍ଷ ଇଣ୍ଡିଆ ଆର୍ମି ଲକ୍ଷ୍ୟ କୁ ନେଇକି ହିଁ ମୁଁ ପାଠ ପଢ଼ିଥାଏ ପାଠ ପଢ଼ିବା ପାଇଁ ଅତି ଭଲ ପାଇଥାଏ ସେହି କାରଣ ମୋର ପିତା ସମସ୍ତେ ମୋତେ ଭଲ ପାଆନ୍ତି ପାଠ ପଢ଼ି ବଡ଼ ମଣିଷ ବା ପାଠ ପଢ଼ି କିଛି ନକଲେ ବି ଶିଖି ଶିକ୍ଷା ମିଳିଥାଏ ପାଠ ପଢ଼ାଇବା ଦ୍ୱାରା ଶିକ୍ଷା ମଳିିଥାଏ ସେହି ଶିକ୍ଷାକୁ ଗ୍ରହଣ କରି ମୁଁ ଆଗକୁ ବଢ଼ିପାରିବି ବା ମୋତେ ଆ କିଛି ବର୍ଷ ପରେ ମୋତେ କୌଣସି ଅସୁବିଧା ହେବ ନାହିଁ ପାଠ ପଢ଼ାଇଥିଲେ ଏତିକି ହିଁ ଲାଭ ହୋଇଥାଏ ମୁଁ ପାଠ ପଢ଼ିକି ଦେଶ ସେବା କରିବି ବୋଲି ମୁଁ ମାନସିକ ଅଛି ସେହି ଦେଶ ସେବାରେ ହିଁ ମୁଁ ମୋର ଜୀବନ ଦେଇଦେବି